ଆମର ସାଙ୍ଗସାଥି ବିବାହରେ ଆମେ ବହୁତ ନାଚ ଗୀତ କରୁଁ ସମସ୍ତେ ମଜା ମଜଲିସ୍ରେ ଆମେ ସେଇ ବିବାହକୁ ଉପଭୋଗ କରୁଁ ଉପଭୋଗ କରିସାରିଲା ପରେ ବରାତିରେ ଆମେ ଡିଜେ ନେଇ ଆମେ ଡ୍ୟାନ୍ସ କରୁଁ ସେଥିରେ ନାଚ ଗୀତ କରି ଆମେ ସବୁରେ ଆମେ ଉପଲବ୍ଧ କରି ଆମର ସବୁ କାମ ସବୁ ଶେଷ କରି ଆମେ ବିବାହ ସମୟରେ ଆମେ ଉପଲବ୍ଧି କରିଥାଉ ସେହି ବିବାହ ସମୟରେ ଆମେ ସବୁ ନୂଆ ଜାମା ପିନ୍ଧି ଗହଣା ପିନ୍ଧି ଆମେ ସେ ବିବାହକୁ ଯାଇଥାଉ ବିବାହ ତାର ସବୁ ନିମନ୍ତ୍ରଣ ପତ୍ର ଦେଇସାରିଲା ପରେ ଆମେ ସେ ଭୋଜିକୁ ଯାଉ ଭୋଜିରେ ଖାଇସାରିଲା ପରେ ଆମେ ସମସ୍ତେ ଷ୍ଟେଜକୁ ଯାଇ ସମସ୍ତେ ନୃତ୍ୟ ପରିବେଷଣ କରୁ ନୃତ୍ୟ ପରିବେଷଣ କରି ଆମେ ସମସ୍ତେ ଉପଲବ୍ଧ କରି ବିବାହକୁ ଆମର ସମସ୍ତ କାର୍ଯ୍ୟକୁ ସାଧ୍ୟ କରି ଆମେ ଘରକୁ ଫେରିଆସୁଁ